ହଁ ସାର୍ ଏଇଟା ଭଦ୍ରକ ରେଲ୍ୱେ ଷ୍ଟେସନ୍ରେ ଲାଗିଛି ତ ହଁ ମୋ ମୋର ଏକ୍ଚୌଲି ଟ୍ରେନ୍ଟା ମିସ୍ ହେଇଗଲା ତ କୋଲକତା ଯିବାର ଭଦ୍ରକ ଟୁ କୋଲକତା ସେଟା ସକାଳେ ଥିଲା ଛଅଟା ବେଳେ

ହଁ ମୋର ଆଜି ହିଁ ଥିଲା ଗୋଟେ ଗୋଟେ ହଁ

ହଁ ନଅଟା ବେଳର ଗୋଟେ ଅଛି କେତେ ତା'ର ଏମାଉଣ୍ଟ ନନ୍ ଏସି ଜେନେରାଲ୍

ହଁ ସେଇ ନନ୍ ଏସି ବାଲା କରିଦିଅନ୍ତୁ ଜେନେରାଲ୍ ଜେନେରାଲ୍

ଆଚ୍ଛା ଆଚ୍ଛା ନାଇ ନାଇ ଥ୍ୟାଙ୍କ୍ ୟୁ